ହ୍ୟାଲୋ ଭାଇ ଗ୍ରୀନ ଚିଲ୍ଲିରୁ କହୁଛନ୍ତି ତ ହଁ ଠିକଅଛି ଭାଇ ମୁଁ କହୁଥିଲି ବୈକୁଣ୍ଠ ମଲ୍ରୁ କହୁଥିଲି ହଁ ଆପଣଙ୍କୁ ଯେଉଁ ଅର୍ଡ଼ର ଦେଇଥିଲି ଚିଲ୍ଲି ପନିର ଆଉ ମସ୍ରୁମ୍ ନାନ୍ ତିନିଟା ଆଉ ତଡ଼କା ହାଫ୍ ଆଉ ପାମ୍ପଡ଼ ଟିକେ ଆଣିକି ଟିକେ ସେହିଠି ନ ପହଞ୍ଚାଇକି ଆପଣ କଲେଜ ପାଖରେ ଏହି ଯେଉଁ ଗେଟ୍ ପାଖରେ ଯେଉଁ ପାଞ୍ଚ ତାଲା ବିଲଡିଙ୍ଗ ଅଛି ତିନି ନମ୍ବର ଫ୍ଲାଟ୍ରେ ଅଛି ପଚିଶ ନମ୍ବର ରୁମ୍ରେ ଆପଣ ଟିକେ ସେହିଠିକି ନେଇକି ପହଞ୍ଚାଇ ଦେବେ ଅରଜେଣ୍ଟ କାମ ପଡ଼ିଲା ତ ମୁଁ ଟିକେ ପଳାଇ ଆସିଲି ତେଣୁ ଆପଣ ଟିକେ ନେଇକି ସେହିଠି ଦୟାକରି ଟିକେ ପହଞ୍ଚାଇ ଦେବେ ଆଉ ଟିକେ ଶୀଘ୍ର ଟିକେ ପହଞ୍ଚାଇ ଦେବେ ମୁଁ ଅପେକ୍ଷାରେ ରହିଲି ଆଉ ଟିକେ ତେଲ ମସଲା ଦେବେନି ଟିକେ ଭଲକି ଟିକେ ବନାଇବେ ଆଉ ଠିକଅଛି ଭାଇ ଆପଣ ଟିକେ ଶୀଘ୍ର ଆଣିକି ପହଞ୍ଚାଇବେ ହାଁ ହେଉ